ମୋତେ ବହୁତ ପ୍ରକାର ଗଛ ଲଗାଲେ ଭଲ ଲାଗ୍ସି ଫୁଲ ଗଛ ଫଳ ଗଛ ଲଗାଲେ ବହୁତ ପସନ୍ଦ ଲାଗ୍ସି ଗଛ ଭିତରୁ ସାଗୁଣ ଗଛ ଲିମ୍ବ ଗଛ ଏ ସବୁ ଲଗାଲେ ବହୁତ ପସନ୍ଦ ଲାଗ୍ସି ଫୁଲ ଗେଂଡୁ ଫୁଲ ମୋତେ ବହୁତ ପସନ୍ଦ ଲାଗ୍ସି ଦେଖ୍ବା ଲାଗେ ବହୁତ ସୁନ୍ଦର ତାପରେ ସବୁ ପୂଜା ରେ ଲଗାଯାଇସି ତ ଫଳ ଭିତରୁ ଲେମ୍ବୁ ଅଂମୃତଭଣ୍ଡା ଆମ୍ବ ଏ ସବୁ ବହୁତ ଭଲ ଲାଗ୍ସି ତାପରେ ଦେହର୍ ଲାଗି ଭି ବହୁତ ଭଲ ଯେନ୍ତା କି ଲେମ୍ବୁ ଲେମ୍ବୁ ଖରା ମାସେ ଗରମ ଲାଗେ ସର୍ବତ ବନାଇକି ପିଏସନ୍ ଅଂମୃତଭଣ୍ଡା ଭି ଦେହ କି ଥଣ୍ଡା ରଖ୍ସି ଅଂମୃତଭଣ୍ଡା ଖାଇଲେ ଭଲ ଲାଗ୍ସି ଆମ୍ବ ଭି ବହୁତ ଭଲ ଲାଗ୍ସି ଖାଇବାର୍ ଲାଗି ପନିପରିବା ଚାଷ ଶାଗ ଟୋମାଟୋ ଲଙ୍କା ଏ ସବୁ ଘରେ ଲଗାବାର୍ ଲାଗି ଚାଷ କର୍ବାର୍ ଲାଗି ବହୁତ ଭଲ ଲାଗ୍ସି